ଆମ ଘରକୁ ଆମ ଘରକୁ ଯେଉଁ ଅତିଥିମାନେ ଆସନ୍ତି ଆମେ ତାଙ୍କୁ ବହୁତ ଭଲ ସତ୍କାର କରିଥାଉ ସେମାନେ ଆସିଲେ ଆମେ ତାଙ୍କୁ ଆଗେ ବସଉ ବସାଇଲା ପରେ ତାଙ୍କୁ ଚେୟାର୍ ଦେଉ ଚେୟାର୍ରେ ବସିବା ପାଇଁ ବସିଲା ପରେ ତାଙ୍କ ଗୋଡ଼ ଧୋଉ ପାଣି ଆଣିକି ସେ ପାଣି ପାଣିରେ ଧୋଇଲା ପରେ ତାଙ୍କୁ ପାଣି କି ସର୍ବତ କିଛି ଦରକାର ହେଲେ ତାଙ୍କୁ ଦେଉ କାରଣ ଗରମ ଦିନେ ଗରମ ପଡ଼ିଥିଲେ ବି ଥଣ୍ଡା ପିଇବା ପାଇଁ ବି ଇଚ୍ଛା ହୁଏ ସର୍ବତ ଥଣ୍ଡା ଯାହା ଆମର ଆଭେଲେବଲ୍ ଥାଏ କି ଚାହା ଦେଇଥାଉ ସେମାନେ ପିଇଲା ପରେ ତାଙ୍କୁ କ'ଣ ଖାଇବେ ନାଇଁ ସେସବୁ ବନ୍ଦବୋସ୍ତ କରିକି ଦେଇଥାଉ ସେମାନେ ଖାଇଲା ପରେ ତାଙ୍କ ରହିବା ବି ବୁଝିଥାଉ ଆମେ ସେତିକି ସରିଲା ପରେ ଆମେ ତାଙ୍କୁ ତାଙ୍କର ଅସୁବିଧା ସୁବିଧା କ'ଣ ବୁଝିଥାଉ ସେମାନେ ଯେମିତି ଭଲରେ ସୁବିଧାରେ କ'ଣ ଖାଇବେ ନାହିଁ ସେସବୁ ବୁଝିଥାଉ ଆଉ ରୋଷେଇ ରୋଷେଇ ତ ମୁଁ ପ୍ରଥମେ ମୋ ମାଆ ପାଖରୁ ଶିଖିଥିଲି ମୋତେ ରୋଷେଇ ବିଷୟରେ ଜମା ବି ଆସୁନଥିଲା ମାନେ ମୋ ମାଆ ମୋତେ ବହୁତ ଭଲ ରୋଷେଇ ଶିଖାଇଥିଲେ ମୋ ମାଆ ଜଣେ ବହୁତ ଭଲ କୁକର୍ ତାଙ୍କ ପାଖରୁ ମୁଁ ସବୁ ରୋଷେଇ ଶିଖିଥିଲି ବହୁତ ଭିନ୍ନଭିନ୍ନ ରୋଷେଇ ଶିଖିଥିଲି ଥରେ ମୋ ଘରକୁ ମୋ ମାମୁଁ ମାଇଁ ଆସଥିଲେ ମୁଁ ତାଙ୍କୁ ମାଛର ରେସିପି କରିକି ଦେଇଥିଲି ମାଛ ଝୋଳ ମୁଁ ତ ଜାଣିନଥିଲି ସେତେବେଳେ ଫାର୍ଷ୍ଟ ଫାର୍ଷ୍ଟ କରଥିଲି ସେଥିପାଇଁ ମାଛଝୋଳ ରେସିପି କରଥିଲି ମୁଁ ପ୍ରଥମେ ମାଛକୁ ଭାଜି ଦେଇଥିଲି ମାଛକୁ ଭାଜିକି ରଖିଲା ପରେ ତା'ପରେ ଅଳ୍ପ ତେଲ ଦେଲି କଡ଼ାରେ ତେଲ ଦେଲା ପରେ ଅଳ୍ପ ଚିନି ଦେଲି ଚିନି ଟିକେ ଲାଲ୍ ହେଇ ଆସିଲା ପରେ ସେଥିରେ ପିଆଜ ଦେଲି ପିଆଜ ଲାଲ୍ ହେଇକି ଆସିଲା ପରେ ଅଦା ରସୁଣ ବଟା ଦେଲି ଅଦା ରସୁଣ କସିଗଲା ପରେ ଟମାଟୋ ଦେଲି ଟମାଟୋ ଦେଲାପରେ ମସଲାଟା କଷି ହେଇଗଲା ପରେ ଭଲସେ ହଳଦୀ ଲୁଣ ଲଙ୍କାଗୁଣ୍ଡ ଜୀରାଗୁଣ୍ଡ ଧଣିଆଗୁଣ୍ଡ ଏସବୁ ଦେଲି ତା'ପରେ କିଛି ପାଣି ଦେଲି ପାଣି ଫୁଟିଲା ପରେ ମାଛକୁ ସେଥିରେ ଢାଳିଦେଲି ତା'ପରେ ଝୋଳ ହେଇଗଲା ତା'ପରେ ମୋ ମାମୁଁ ମାଇଁ ସମସ୍ତଙ୍କୁ ଦେଇଥିଲି ସେମାନେ ଖାଇଥିଲେ ଭଲବୋଲି ତ କହିଲେ କହିଲେ କେମିତି ହେଇଛି ପଚାରିଲାବେଳକୁ କହିଲେ ହଁ ଭଲ ହେଇଛି ସେଦିନ ମୋତେ ବହୁତ ଖୁସି ଲାଗିଥିଲା ଯାହା ହେଉ ମୁଁ ଆର୍ଟଲିଷ୍ଟ କରିକି ଦେଇପାରିଲି ତ ମୋତେ ଆହୁରି ବି ଆସେ ମୋତେ ବହୁତ ପନିର୍ ପନିର୍ ରେସିପି ମୋତେ ଭାରି ବହୁତ ଭଲ ଲାଗେ ପନିର୍ ଖଟା ଏଇସବୁ ମୁଁ କରିଛି ମାଛକଟା ପନିର୍